ଆମ ପରିବାରରେ ଆମ ପିଢ଼ି ପରେ ପିଢ଼ି ମୋ ଜେଜେମା' ଅମଳରେ ପରୁଆଁ ପରୁଆଁ ଅଷ୍ଟମୀରେ ହଳଦୀ ପତ୍ର ପିଠା ହୁଏ ହଳଦୀ ହଳଦୀ ପତ୍ରରେ ପିଠା କରିକି ବଡ଼ମାନେ ଆଗ ଖାଆନ୍ତି ତା'ପରେ ସାତ ଦିନ ପରେ ସେ ହାଣ୍ଡିଟାକୁ ଭଙ୍ଗାଯାଏ ତା'ପରେ ପୁଣି ସେଥିରେ ହଳଦୀ ପିତ୍ର ପିଠା ହୁଏ ଜେଜେମାଁ ଅମଳରେ ଆମ ଜେଜେମା' ହରିକା କରନ୍ତି ରଜ ପର୍ବରେ ଯେମିତି ହେଲେ ପୋଡ଼ ପିଠା ହୁଏ ସେ ପାରମ୍ପରିକ ନୀତିକୁ ଆମେ ମନେରଖି ଏବେ ବି ଆମେ ରଜରେ ଆମେ ପୋଡ଼ ପିଠା କରିକି ଖାଉଛୁ ଆମର ମାଁମାନେ ମୋ ଜେଜେମା'ଠୁ ଶିଖିଛନ୍ତି ଅରୁଆ ଚାଉଳକୁ ଧୋଇ ତାକୁ ଶୁଖାଇ ନେଇ ଗୋଟେ ଜାଗାରେ ଅରୁଆ ଚାଉଳକୁ ପେଷି ସେଥିରେ ଆଣକୁ ରଖି ସେଥିରେ ନଡ଼ିଆ ପକାଇ କିଛି ଛେନା ଦେଇ କଦଳୀ ପତ୍ର ମାଧ୍ୟମରେ ବହୁତ ସୁନ୍ଦର ପୋଡ଼ ପିଠା କରନ୍ତି ଖାଇବାକୁ ବି ବହୁତ ଭଲଲାଗେ ତା'ପରେ ପିଢ଼ି ପରେ ପିଢ଼ି ପିଢ଼ି ପରେ ପିଢ଼ି ଏଇଟା ରହି ଆସିଛି ଏ ଅମଳରେ ବି ଆମେ ତାକୁ ରଖିଛୁ ଯାହା ବି ହୋଇଗଲେ ଆମର ପରୁଆଁ ଅଷ୍ଟମୀରେ ହଳଦୀ ପତ୍ର ପିଠା ଆଉ ରଜରେ ପୋଡ଼ ପିଠା ପ୍ରସିଦ୍ଧ ବୋଲି କୁହାଯାଏ ସେଇଟା ଏ ପର୍ଯ୍ୟନ୍ତ ବି ଆମ ଘରେ ହୋଇଚାଲିଛି